ଫଟୋ ଗୁଡ଼ିକ ଆମର ସ୍ମୃତି ଅଟେ ଆଜିକାଲିର ଯୁଗରେ ଫଟୋଗ୍ରାଫିକୁ ଏକ ବ୍ୟବସାୟ ଭଳି ଗ୍ରହଣ କରାଯାଇଛି ପ୍ରତ୍ୟେକଟି ଘରରେ କିଛି ନା କିଛିଟା ଫଟୋ ଦେଖିବାକୁ ମିଳେ ଆମ ଘରେ ମଧ୍ୟ ଅନେକଙ୍କ ଫଟୋ ଅଛି ଯେପରିକି ମୋ ମାଙ୍କର ବାହାଘର ଫଟୋ ବାପାଙ୍କର ବାଲ୍ୟକାଳର ଫଟୋ ଜେଜେବାପା ଏବଂ ଜେଜେମାଙ୍କ ବାହାଘରର ଫଟୋ ବାପା ସାନବାପା ଏବଂ ବଡ଼ବାପାଙ୍କର ଫଟୋ ଏହିସବୁ ଫଟୋ ଗୁଡ଼ିକୁ ଦେଖି ଆମେମାନେ ପୁରୁଣାକାଳର ସ୍ମୃତିକୁ ମନେପକାଇଥାଉ ମୁଁ ମୋ ଜୀବନର ପ୍ରଥମ ଫଟୋ ମୋର ବାଲ୍ୟକାଳରେ ଉଠାଇଥିଲି ଯେତେବେଳେ ମୋତେ ଦୁଇବର୍ଷ ଥିଲା ସେ ଫଟୋଟିରେ ମୁଁ ଗୋଟିଏ ଛୋଟ ନାଲି ରଙ୍ଗର ଚେୟାର୍ରେ ବସିଥାଏ ମୁଁ ଏହାର ପୃଷ୍ଠଭୂମିରେ ପ୍ରାକୃତିକ ଦୃଶ୍ୟ ଯେମିତି ଗଛ ପାହାଡ଼ ଚଢ଼େଇ ସୂର୍ଯ୍ୟ ଇତ୍ୟାଦିର ଛବି ଥାଏ ଯାହାକି ଫଟୋଟିକୁ ଅଧିକ ଆକର୍ଷିତ କରିଛି